ଆମ ଢେଙ୍କାନାଳ ଜିଲ୍ଲାର ଗରୁ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ ହେଉଛି ଜଙ୍ଗଲ ସଂରକ୍ଷଣ ଦୁଇରେ ହେଲା ଆମର ଯେଉଁ ଯେଉଁ ଗଛ ଲଗେଇବା ତିନିରେ ହେଲା ବ ଏଇ ଯେଉଁ ବନ୍ୟଜନ୍ତୁ ସଂରକ୍ଷଣ ତ ଜଙ୍ଗଲ ସଂରକ୍ଷଣ କ'ଣ ଆଗରୁ ମାନେ ଯେଉଁ ଚୋର ଡକାୟତ ଜଙ୍ଗଲ ଫଙ୍ଗଲ ଯେତେବେଳେ ସବୁ କାଟି କୁଟାକି ନେଇକି ବିକି ଦେଉଥିଲେ ବିକିକି ମାନେ ବହୁତ ଔଷଧୀୟ ଜିନିଷ ଅ ଦ ଔଷଧୀୟ ଗଛ ବି ବିକି ଦେଉଥିଲେ କାଟି ଦେଉଥିଲେ ବହୁତ ଆମର କ୍ଷତି ହେଉଥିଲା ବର୍ଷା ଫର୍ଷା ହେବା ପାଇଁ ଗଛ କାଟିଲା ମାନେ ତ ବର୍ଷା ଫର୍ଷା ହେବା ପାଇଁ ବି ବହୁତ ଅସୁବିଧା ହେଉଛି ତ ଯେଉଁ ଯେଉଁ ଗଛ କାଟିଲେ ଅମ୍ଳଜାନ ବି ବହୁତ ପ୍ରୋବ୍ଲେମ୍ ହେଉଛି ତ ଏବେ ଆମ ସରକାର ଆମର ଭଲ ପଦକ୍ଷେପ ନେଇଛନ୍ତି ତ ଆମ ଜ ଜଙ୍ଗଲ ସଂରକ୍ଷଣ ମାନେ ଯେଉଁ କରିବା ପାଇଁ ଧର ଜ ଗଛ ଲଗାଉଛନ୍ତି ଗଛ ଯେଉଁ ଆମର ରାସ୍ତାର ଯେଉଁ ଦୁଇ ସାଇଟ୍ରେ ଗଛ ଲଗାଉଛନ୍ତି ସେଥିରୁ ଆମର ମାନେ ଆମର ଯେଉଁ ସୁବିଧା ମିଳୁଛି କ'ଣ ଧର ଲୋକଙ୍କର ଯାତାୟାତ କରିବା ପାଇଁ ସୁବିଧା ହେଉଛି ଖରା ବି ବେଶୀ ପଡ଼ୁନି ତ ଏଇ ଯେଉଁ ଗଛ ଲଗେଇଲେ ବର୍ଷା ବି ଭଲ ହବ ଗଛ ଲଗେଇବାଟା ଭଲ ଆଉ ଆମର ଜୟ ଜଗନ୍ନାଥ ଯେଉଁ ଆମର ଯେଉଁ କହୁଛି ଯେଉଁ ଆମର ବନ୍ୟଜନ୍ତୁ ସଂରକ୍ଷଣ ବନ୍ୟଜନ୍ତୁ ସଂରକ୍ଷଣରୁ ଆଗରୁ ଲୋକମାନେ ଯେଉଁ ପଶୁପକ୍ଷୀଙ୍କି ମାରି ପକାଉଥିଲେ ତ ସିଏ ଏବେ ଏବେ ପଶୁପକ୍ଷୀଙ୍କୁ ଏ ଯେଉଁ ଆମର ଜ ଏ ଯେଉଁ ଆମର ଯେଉଁ ସରକାରଙ୍କ ଯେଉଁ ପଦକ୍ଷେପ ରହୁଛି ଯେଉଁ ପଶୁପକ୍ଷୀଙ୍କୁ ଏବେ ଯିଏ ମାରିବ ନା ଆ ତାଙ୍କୁ ଜେଲ୍ରେ ପୁରେଇ ଦେଉଛନ୍ତି ଫାଶୀ ଦେଇ ଦେଉଛନ୍ତି କାରଣ ପଶୁ ପ୍ରତି ବି ପଶୁ ପ୍ରତି ବି ରହିବା ଆମର ମାନେ ଆବଶ୍ୟକ କାରଣ ଏ ଜୀବନରେ ପଶୁପକ୍ଷୀ ମଣିଷ ସବୁ ରହିବା ଆବଶ୍ୟକ